ଆଜ୍ଞା ଫସଲ ବୀମା ପଲିସି ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନପ୍ରକାର କଭରେଜ୍କୁ ଆପଣ ବ୍ୟାଖ୍ୟା କରିପାରିବେ କି ଏବଂ କଭରେଜ୍ ସୀମା ନିର୍ଦ୍ଧାରଣ କରୁଥିବା କାରକଗୁଡ଼ିକ କ'ଣ ଏବଂ କୃଷକମାନେ ସେମାନଙ୍କର ନିର୍ଦ୍ଧିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିପରି ନିଜ କଭରେଜ୍କୁ କଷ୍ଟମାଇଜ୍ କରିପାରିବେ ଆପଣ କହିପାରିବେ କି